ଭାଇ ଚାଟ୍ ଦେଲ ହଉ ଦିଅ ଗୋଟେ ଚାଟ୍ ଦିଅ ଭଲରେ ଭଲରେ ବନେଇକି ଦେବ କ'ଣ ଆଜି ଗହଳି ଏତେ ମୁଁ କହିଲି ରୁପାଲି ଛକରେ ଚାଟ୍ ଦୋକାନଟା ଦେଇଛ ମାନେ କ'ଣ ଭଲ ବେପାର ହେଉଛି ତ ହେଠି ମୁଁ କହିଲି କ'ଣ ଆଉ କ'ଣ କେତେଟା ଦୋକାନ ଅଛି ଆଉ କେତେ ଲୋକ ହେଉଛନ୍ତି ତମ ଦୋକାନରେ ବେଶି ହେଉଛନ୍ତି ନା ତାଙ୍କ ଦୋକାନରେ ବେଶି ହେଉଛନ୍ତି ଛକରେ କେତେବର୍ଷ ହେଇଗଲାଣି ମ ଦୋକାନଟା ମୁଁ ତ ଜାଣିନି ହଉ ଚାଟ୍ ଗୋଟେ ଦିଅ ଗୋଟେ ଚାଟ୍ ଦିଅ କ'ଣ କ'ଣ ପକାଉଛ ଚାଟ୍ରେ ଫ୍ରେଶ୍ ଅଛି ତ ତା ପରେ ସାଙ୍ଗମାନଙ୍କୁ ଡାକିକି ଆଣିବି ଆଉ ହଁ ଗୋଟେ ଦିଅ ଟେଷ୍ଟ କରିବା ଗୋଟେ ଆଉ ଗୋଟେ ପ୍ଲେଟ୍ କେତେ ଟଙ୍କା କ'ଣ ପଡ଼ୁଛି ଫୁଲ୍ ନାଁ ହାପ୍ ଫୁଲ୍ ପଚିଶ ହାପ୍ କେତେ ଫୁଲ୍ଟେ ଦେଇଦିଅ ହାପ୍ ହେଲେ ଲସ୍ ହେଇଯିବ ନା ଆଉ ଦିଅ ଦିଅ ଚାଟ୍ଟା ଦିଅ ଆଉ ଭାଇନା ପାମ୍ପୁଡ଼ି ଚାଟ୍ଟା କ'ଣ କେତେ କେତେ ଟଙ୍କା କଁ ନେଉଛି ପାମ୍ପୁଡ଼ି ଚାଟ୍ ଫିକ୍ସ୍ ରେଟ୍ କରିଦେଇଛ ନା ଆଉ ପାମ୍ପୁଡ଼ି ଚାଟ୍ରେ କଣ କଣ ପକୋଉଛ ମୁଁ କହିଲି ଆଉ ଟିକେ ଭଲ ଜିନିଷ ପକେଇବେ ନା ଭଲ ଚାଟ୍ କର ଭଲ ଜିନିଷ ହଉ ଦିଅ ରାଗ ନାହିଁ ପୋଡ଼ୁଛି ମୋର ନା ନା

ନାହିଁ ନାହିଁ ଖାଇ ଗୋଟେ ପାନ ଖାଇଦେଇଛି ତ ଓ ହଉ ଦିଅ ଚାଟ୍ କରିକି ସସ୍ ଟିକେ ବେଶି ପକାଇ ଦବ କ'ଣ କେତେ ଆଳୁ ମଟର କ'ଣ କେତେ ପକାଉଛନ୍ତି କ'ଣ ଦିନକୁ କେତେ କ'ଣ ବେପାର ହେଉଛି

ଆଚ୍ଛା କେତେ କ'ଣ ଖର୍ଚ୍ଚ ହେଉଛି କେତେ ଟଙ୍କା ଖର୍ଚ୍ଚ ହେଉଛି ସଉଦା ଆଣିବାରେ ହଜାରେ

ମୁଁ କହିଲି ଏଇନା ମଟର ତ ଶସ୍ତା ହେଇଯିବଣି କ'ଣ କେତେ ରେଟ୍ ଅଛି ଦିନକୁ ଦୁଇ ହଜାର ତିନି ହଜାର ଟଙ୍କା ସଉଦାରେ ଲଗାଉଛ ମାନେ ତା'ହେଲେ ପାଞ୍ଚ ଦଶ ହଜାର ବେପାର ହେଉଥିବ ଆଉ ଯେ ମସଲାରେ କ'ଣ ପକେଇଛ ଚାଟ୍ ମସଲା କ'ଣ କ'ଣ ପଡ଼ୁଛି ଚାଟ୍ ମସଲାରେ କ'ଣ ପକେଇଛ ଚାଟ୍ରେ କହିଲ ଟିକେ ଲାଗୁଛି ଟେଷ୍ଟ୍ ଆଉ ଭଲ ୟୁଜ୍ କରୁଛନ୍ତି କଲର୍ ଦେବେ ଭଲ ନୁହଁ ସେଇଟା ହଉ କର ଭାଇ ଆଉ ମୁଁ କହିଲି ଭଲ ତ କିଛି ଖରାପ ତ ଚାଟ୍ ବାସୀ ନୁହେଁ ତ ଦିଅ ଦିଅ ହଁ ଭାଇ ବଢ଼ିଆ ଆଉ ଦୁଇଟା ଆଉ ଦୁଇଟା ପ୍ୟାକିଂ କରିଦେଉନ ଘରକୁ ନେଇଯିବି ହଁ ହଉ ହଁ ହଉ ଭାଇ ଆସୁଛି